ହ୍ୟାଲୋ ହ୍ୟାଲୋ ହଁ ଆପଣ ଆପଣ ଯେଉଁ ନିମାପଡ଼ାସ୍ଥିତ ଯେଉଁ କହୁଛନ୍ତି ପାଣି ପାଇପ୍ ଯେଉଁ କାମ କରନ୍ତି ସେହି ଭାଇ କହୁଛନ୍ତି ତ ତ ଆମ ଆମର ମେନ୍ କଥା ହେଉଛି କ'ଣ କହିଲେ ଆମର ରଟିଲ ଯେଉଁ ହାଇ ସ୍କୁଲ୍ ଅଛି ତ ଆମେ ତା'ର ପରିଚାଳନା କମିଟିରେ ମୁଁ ଅଛି ମେମ୍ବର୍ ତ ଆମର ଏବେ ଏହି ମାସେ କି ଦେଢ଼ ମାସ ତଳେ ଆମେ କରିଥିଲୁ ନୂତନ ଶୌଚାଳୟ କରିଥିଲୁ ଆଉ ତା'ର ଦୁଇଟି ପାଣି ଟାଙ୍କି କରିଥିଲୁ ତ ତା'ର ପାଣି ଟାଙ୍କି ହେଲା ମଧ୍ୟରେ ଆମର ପାଣି ପାଇପ୍ ମଧ୍ୟ ପଡ଼ିଥିଲା ଅନ୍ୟ ମିସ୍ତ୍ରୀ ପକାଇ ଥିଲେ ଆପଣ ପକାଇ ନ ଥିଲେ ତ ଆମେ ତ ଆଜ୍ଞା ଆଜ୍ଞା ମିସ୍ତ୍ରୀ କରିଥିଲେ ସେ ଦହିଜମା ଆମ ସେହି ଗାଁର ମିସ୍ତ୍ରୀ କରିଥିଲେ ଦଶ

ଆଜ୍ଞା ସୁଧାଂଶୁ କୁମାର ସ୍ୱାଇଁ କହୁଥିଲି ଦହିଜମାରୁ ଆଜ୍ଞା ସେଇଠି ତ ସେହି ଯେଉଁ ଆମର ପ୍ଲମ୍ବର୍ ଭାଇ ଜଣକ ଥିଲା ଆଗରୁ ଯେଉଁ କରିଥିଲେ କାମ ତାଙ୍କର ସେ ଏବେ ଛତିଶଗଡ଼ ଯାଇଛନ୍ତି ତ କାମ କରିବାକୁ ଛତିଶଗଡ଼ ଯିବା ସମୟରେ ଆମର ଆଉ ଏଇଠି କୌଣସି ପ୍ଲମ୍ବର୍ ଭାଇ ନାହାନ୍ତି ତ ସେଥିପାଇଁ ଆମେ ପଚାରୁ ପଚାରୁ ଜଣେ ଭାଇ କହିଲେ ଯେ ବସ୍ତିରେ ଗୋଟେ ଭାଇ ଅଛନ୍ତି ସେ ସେମାନଙ୍କୁ ଡାକ ନାହିଁ ନାହିଁ ଆମର ହେଇଥିଲା କାମ କିନ୍ତୁ ସେ ପାଣି ପାଇପ୍ଟା ସେ ଭଲ ଭାବରେ ବସାଇ ନ ଥିଲେ ତେଣୁ କରି ସେଇଟା ଲିକେଜ୍ କରୁଛି ତ ସେଥିପାଇଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଏହି ଦୁଇଦିନ ଭିତରେ ଫାଙ୍କା ଅଛି ଆଜ୍ଞା ମୋ ନମ୍ବର୍ ଆପଣଙ୍କ ନମ୍ବର୍ ଦେଇଛନ୍ତି ସେ ବସ୍ତି ଯେଉଁ ମିଲୁ ଭାଇ ଅଛନ୍ତି ସପ୍ ମିଲୁ ଭାଇ ଦୋକାନୀ ଯେଉଁ ସେହି ଦେଇଛନ୍ତି

ଆଜ୍ଞା ଆଜ୍ଞା ଆଜ୍ଞା

ନାଇଁ ନାଇଁ ଆପଣ କାମ କରି ଦିଅନ୍ତୁ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ରଖୁଛି ଆଜ୍ଞା